ମୁଁ ଚନ୍ଦନ ବିଶ୍ଵାଳ ମୁଁ ଛୋଟବେଳୁ ପାଠ ପଢ଼ିବା ସହିତ ଖେଳକୁ ମଧ୍ୟ ପ୍ରାଧାନ୍ୟ ଦେଉଥିଲି ସମସ୍ତେ କୁହନ୍ତି ଯେ ପାଠ ପଢ଼ି ଚାକିରି କରିବେ କିନ୍ତୁ ମୋର ଛୋଟ ବେଳୁ ଇଚ୍ଛା ଥିଲା ଯେ ମୁଁ କେମିତି ମୋ ଦେଶ ପାଇଁ ଖେଳିବି ମୋ ରାଜ୍ୟ ପାଇଁ ଖେଳିବି ସେଇଟା ମୁଁ ଛୋଟବେଳୁ ପାଠ ପଢ଼ା ସହିତ ଖେଳକୁ ମଧ୍ୟ ବହୁତ ପ୍ରାଧାନ୍ୟ ଦିଏ ମୁଁ ଦୁଇହଜାର କୋଡ଼ିଏରେ ମୋର ଜୁନିୟର ନ୍ୟାସନାଲ୍ କମ୍ପ୍ଲିଟ୍ କଲି ଏବଂ ଦୁଇହଜାର ତେଇଶରେ ମୁଁ ଓଡ଼ିଶା ପାଇଁ ସିନିୟର୍ ନ୍ୟାସନାଲ୍ ମଧ୍ୟ ଖେଳିଛି ମୋର ଖେଳ ପ୍ରତି ବହୁତ ଦୁର୍ବଳତା ଥିଲା ମୁଁ ଆଜି ନିଜକୁ ଗର୍ବ ମନେକରେ ଯେ ମୁଁ ଓଡ଼ିଶା ପାଇଁ ଭଲିବଲ୍ ମଧ୍ୟ ଖେଳିଛି ଏବଂ ଆଗକୁ ମଧ୍ୟ ଖେଳିବି ମୋର ବହି ଲେଖିବାକୁ ମଧ୍ୟ ବହୁତ ଆଗ୍ରହ ଥିଲା ମୁଁ ମୋର ଫ୍ରୀ ଟାଇମ୍ରେ ବସି କବିତା ଲେଖେ ଏବଂ ମୋତେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ଭଲ ଲାଗେ ବିଦ୍ୟା ସମୟରେ ସେମାନଙ୍କ ସହ ଯାଇକି ବହୁତ ଟାଇମ୍ ସ୍ପେଣ୍ଡ କରେ ଏବଂ ସେମାନେ କେମିତି ଭଲସେ ରହିବେ ସେକଥା ମଧ୍ୟ ଦେଖେ ମୁଁ ଯେତିକି ମୋର ପକେଟ୍ ମନି ଅଛି ମୁଁ ସଞ୍ଚୟ କରି ସେମାନଙ୍କୁ ସାହାଯ୍ୟ ମଧ୍ୟ କରେ